ମୁଁ କିଛିଦିନ ଆଗରୁ କିଛି ଜିନିଷ କିଣିଥିଲି ଡେକ୍ଚି କଡ଼େଇ ଭଲ ସୁନ୍ଦର ଦେଖିବା ପାଇଁ ତା ମଜଭୁତିଆ ଠିକ ପଇସା ଦେଇ କିଣିଥିଲି ରୋଷେଇ କରିବା ପାଇଁ ଭଲ ଲାଗୁଛି